ପ୍ରଥମେ ମୁଁ ତାଙ୍କ ଦୋକାନକୁ ଗଲି ତାପରେ କିଣିକି ଆଣିଥିଲି ପ୍ରଥମ ପେନ୍ ଗୋଟେ ଦେଖିବାକୁ ବି ବହୁତ ସୁନ୍ଦର ଲାଗିବ ତା'ପରେ ସାଙ୍ଗସାଥି ମାଙ୍ଗିଲେ ବି ମୁଁ ସେ ପେନ୍ କାହାକୁ ବି ଦଉନି ଦେଖିବା ଏବେ ଯାଇ ଆମର ଆଜିକୁ ପାଞ୍ଚ ଛଅ ବର୍ଷ ହବ ସେ ପେନଟା ରଖିଥାଉଛି କାହିଁକିନା ପ୍ରଥମ ସମ୍ପର୍କ କରିକି କରିବା ପାଇଁ ବୋଲିକି ସେଇଟା ମୁଁ ରଖିଥାଉଛି ଯେତେ କଣ ହେଲେ କୌଣସି ଅସୁବିଧା ହେଲେ ବି ସେଇ ପେନଟା କାହାକୁ ବି ମୁଁ ଦେଇପାରୁନି କଣ କି ମୋର ପ୍ରଥମରୁ ଟୁ ଷ୍ଟାର୍ଟ ହେଇଛି ସେ ପେନଠାରେ ବହୁତ ମଜାମସ୍ତି ବି ଲାଗେ ସେ ପେନ୍ରେ ଲେଖିବାକୁ ଭଲ ଚାଲିବ ଭଲ ଗଲ୍ ସରୁ ଗୋଲ ଗୋଲ ହେଇକି ଲାଗିବ ଲେଖିବା ପାଇଁ ସୁନ୍ଦର ଲାଗିବ